ଜାଣିଛୁ ମୁଁ କାଲି ଲିଜ୍ ରେଷ୍ଟୁରାଣ୍ଟରୁ ଖାଇବା ମଗାଇଥିଲି ଏତେ ଭଲ ଖାଇବା ଏତେ ସ୍ୱାସ୍ଥ୍ୟକର ଯେ ମାନେ ସାଧା ଭାତ ଡାଲ ଫ୍ରାଏ ପନିର ଖଟା ଆଉ ଛତୁ ମାନେ ଛତୁ ବି ଏତେ ମସଲା ବି ଦେଇନଥିଲେ କେତେ ଭଲ ଥିଲା ଖାଇବାକୁ ବହୁତ ଭଲ ବି ଲାଗୁଥିଲା ଆଉ ପନିର ପନିର ବି ବହୁତ ଭଲ ଲାଗୁଥିଲା କିନ୍ତୁ ଏତେ ବି ମସଲା ନଥିଲା କିଛି ନାହିଁ ତ ବହୁତ ଭଲ ଲାଗୁଥିଲା ଖାଇବା ପାଇଁ ଆଉ ଖଟା କ'ଣ ଫୁଟଣ ଟିକେ ପୋଡ଼ି ଯାଇଥିଲା ତ ସେଥିପାଇଁ ସେଟା ଟିକେ ଏତେ ଭଲ ଲାଗୁନଥିଲା କିନ୍ତୁ ସବୁ କିଛି ବହୁତ ଭଲ ଥିଲା ଆଉ କ'ଣ ଗୋଟେ ପ୍ଲେଟ୍ ମଗାଇଥିଲି କିନ୍ତୁ ଦୁଇ ଜଣ ଖାଇବା ଭଳିଆ ସେଟା ହେଲା ମୁଁ ନିଜେ ଖାଇପାରିଲିନି ମୋ ଭଉଣୀକୁ ଡାକିକି ଆମେ ମିଶିକି ଖାଇଛୁ ତ ଆଉ ଡେଲିଭରି ବୟ ବି ସେ ମାନେ ସାଢ଼େ ବାରଟାରେ ମୁଁ ମଗାଇଥିଲି ସେ ସାଙ୍ଗେ ସାଙ୍ଗେ ମାନେ ସାଢ଼େ ବାରଟା ହଉ ହଉ ଆସିକି ପହଞ୍ଚିଗଲେ ମାତ୍ର ଶହେ ପଚାଶ ଟଙ୍କାରେ ଏତେ ଭଲ ଯେ ମାନେ ତାଙ୍କର ଡେଲିଭରି ଟାଇମ୍ ବି କେତେ ଠିକ୍ ଅଛି ଆଉ ଖାଇବା ବି ଏତେ ଭଲ ତ ମୁଁ ଭାବୁଛି ଯଦି ଆଉ କେବେ ବି ଅର୍ଡ଼ର୍ କରିବି ତ ସେଇ ରେଷ୍ଟୁରାଣ୍ଟରୁ ହିଁ ଅର୍ଡ଼ର୍ କରିବି